ଭାରତରେ ଘରେ ଖାଦ୍ୟ ରାନ୍ଧିବା ପାଇଁ ଗ୍ୟାସ୍ ସିଲିଣ୍ଡର ହେଉଛି ଏ ବହୁତ ଉତ୍ସ ଗ୍ୟାସ୍ ସିଲିଣ୍ଡରଗୁଡ଼ିକୁ ଏଲ୍ ପି ଜି ଧରଣ ପେଟ୍ରୋଲିୟମ୍ ଗ୍ୟାସ୍ ଭର୍ତ୍ତିଯାଏ ପ୍ରକୃତରେ ଜୁଡ଼ାନ୍ତ ଅଟେ ଏହିପରି ଆପଣଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିବା ବୋଲି ଆପଣ କିଛି ସୁରକ୍ଷା ବ୍ୟବସ୍ଥା କରିବା ଉଚିତ୍ ସର୍ବଦା ଏଲ ପି ଜି ସିଲିଣ୍ଡର ବ୍ୟବହାର କରନ୍ତୁ ଯେଉଁଥିରେ ଆଇ ଏସ ଆଇ ଚିହ୍ନ ଅଛି ନିଶ୍ଚିନ୍ତ କରନ୍ତୁ ଯେ ଆପଣ ପ୍ରକୃତ ଡିଲରଙ୍କଠାରୁ ଗ୍ୟାସ୍ ସିଲିଣ୍ଡର କିଣୁଛନ୍ତି ସେମାନଙ୍କୁ କଳା ବଜାରରୁ କିଣନ୍ତୁ ନାହିଁ ବିତରଣ ସମୟରେ ଗ୍ୟାସ୍ ସିଲିଣ୍ଡର ଗ୍ରହଣ କରିବା ବେଳେ ସିଲିଣ୍ଡର ସଠିକ୍ ଭାବରେ ସିଲ୍ ହୋଇଛି ଏବଂ ଏହାର ସୁରକ୍ଷା ଟ୍ୟାମ୍ପର ହେଉନାହିଁ

ପରେ ଗ୍ୟାସ୍ ସିଲିଣ୍ଡରକୁ ଏକ ଭୁଲମ୍ବ ଅବସ୍ଥାରେ ସମତଳ ପୃଷ୍ଠରେ ରଖନ୍ତୁ ଥରେ ପାଇବା ପରେ ଗ୍ୟାସ୍ ସିଲିଣ୍ଡରକୁ ଏକ ଭୁଲମ୍ବ ଅବସ୍ଥାରେ ସମତଳ ପୃଷ୍ଠରେ ଏକ ସଠିକ୍ ହେଲି ଭେଣ୍ଟିଲେଟ୍ ଅଞ୍ଚଳରେ ରଖନ୍ତି ନିଶ୍ଚିନ୍ତ କରନ୍ତୁ ଯେ ଗ୍ୟାସ୍ ସିଲିଣ୍ଡର ନିକଟରେ ଜ୍ୱଳନ୍ତ ସାମଗ୍ରୀ ଏବଂ ଇନ୍ଧନ ନାହିଁ କିରୋସିନି ପରେ ଯାହା ବିସ୍ଫୋରଣ ଘଟାଇ ପାରେ ଗ୍ୟାସ୍ ସିଲିଣ୍ଡରକୁ ସଂୟୋଗ କରିବା ପାଇଁ ସର୍ଭିସମ୍ୟାନ୍ କିମ୍ବା ଡେଲିଭରି ମ୍ୟାନ୍ଠାରୁ ଯାହା ସାହାଯ୍ୟ ନିଅନ୍ତୁ ଯାହା କେୟାରଫୁଲ କେୟାର ଯତ୍ନର ସହ ଏବଂ ସଠିକ୍ ଭାବରେ ଫିଟ୍ ହେବ ଅକ୍ସିଜେନ୍ ଲିକ୍କୁ ରୋକିବା ପାଇଁ ବ୍ୟବହାର କରି ଗ୍ୟାସ୍ ସିଲିଣ୍ଡରରେ ଥିବା ଗାଡ଼ି ସବୁବେଳେ ବନ୍ଦ କରନ୍ତୁ ବ୍ୟବହାର କରି ସମସ୍ତ ଦେବା ନେବା ବନ୍ଦ କରନ୍ତୁ ଏବଂ ଯଦି ଆପଣ ଉପର ଲିକ୍ ବନ୍ଦ କରନ୍ତି ଆପଣଙ୍କ ରୋଷେଇ ଘରେ ଏବଂ ଯେଉଁଠାରେ ଆପଣ ଗ୍ୟାସ୍ ସିଲିଣ୍ଡର ଗ୍ୟାସ୍ ଲିକ୍ ହେତୁକୁ ଏକ୍ସଟି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଗ୍ୟାସ୍ ଡ଼ିଟେକ୍ଟର ଲଗାନ୍ତୁ ଆପଣଙ୍କ ଘରେ ରୋଷେଇ ଏବଂ ଯେଉଁ କଟରୀରେ ଆପଣ ଗ୍ୟାସ୍ ସିଲିଣ୍ଡର ଗ୍ୟାସ୍ ଲିକ୍ ହେତୁ ଏକଟିନ୍ ଘଟଣାକୁ ଏଡ଼େଇବା ପାଇଁ ଗ୍ୟାସ୍ ଡ଼ିଟେକ୍ଟର ଲଗାନ୍ତୁ ଗ୍ୟାସ୍ ସିଲିଣ୍ଡରଗୁଡ଼ିକ ରୋଷେଇକୁ ଶୀଘ୍ର ଏବଂ ସହାୟ କରିଦେଇଥିବା ବୋଲି ଆପଣ ସେଗୁଡ଼ିକ ସତର୍କତାର ସହିତ ବ୍ୟବହାର କରିଵା ଉଚିତ କାରଣ ଏଥିରେ ଥିବା ଏଲ ପି ଜି ଅତ୍ୟନ୍ତ ଜ୍ୱଳନ୍ତ ଏବଂ ଏହା ଏକ ବିସ୍ଫୋରଣ ଘଟାଇ ପାରେ ଯାହା ଆପଣଙ୍କ ଘର ଏବଂ କିମ୍ବା ଏହାର ବିଷୟବସ୍ତୁକୁ ନଷ୍ଟ କରିପାରେ ଏବଂ ଆପଣଙ୍କ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ଗଭୀର ଆଘାତ ଦେଇପାରେ ଆମେ ପରାମର୍ଶ ଦେଉଛୁଁ ଯେ ଆପଣ ଗ୍ୟାସ୍ ସିଲିଣ୍ଡର ସହିତ କାରବାର କରିବା ସମୟରେ ଏହି ସୁରକ୍ଷା ପଦକ୍ଷେପଗୁଡ଼ିକ ବ୍ୟବହାର କରନ୍ତି ଏବଂ ଦୁର୍ଘଟଣା ଘଟିଲେ ଆପଣଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସୁରକ୍ଷିତ ରହିବ ଏହିପରି କିଛି ଦୁର୍ଭାଗ୍ୟଜନକ ଘଟଣାରେ ତୁମର ଆର୍ଥିକ ସୁରକ୍ଷା ପାଇଁ ତୁମେ ଏକ ହରେଇ ବୀମା ପଲିସି କିଣିବା ସହିତ ପର୍ଯ୍ୟାପ୍ତ ଚିକିତ୍ସା ବୀମା କରିବା ଉଚିତ୍